ମୋର ପ୍ରାୟତଃ ସବୁ ମାଛ ପସନ୍ଦ ସେମିତି ନାହିଁ ଯେ ଏଇଟା ଭଲ କି ସେଇଟା ଭଲ ବୋଲି କିନ୍ତୁ ପ୍ରଥମ ପସନ୍ଦ ବଡ଼ ମାଛ ବଡ଼ ମାଛ ପସନ୍ଦ ହେଲେ ବି ଛୋଟ ମାଛଟା ଚଳେ କିନ୍ତୁ ଛୋଟ ମାଛଟା ଆକ୍ଚୁଆଲି ଦେହ ପାଇଁ ହିତକାରକ ଦେହ ପାଇଁ ହିତକାରୀ କାହିଁକିନା ସେଥିରେ ଭିଟାମିନ୍ ଅଧିକ ଅଧିକ ଭିଟାମିନ୍ ଭଲ ଦେହ ପାଇଁ ଭଲ କିନ୍ତୁ ଲୋକମାନେ ପ୍ରାୟ ବଡ଼ ମାଛକୁ ପସନ୍ଦ କରନ୍ତି ଯେମିତି ରୋହି ଭାକୁର ମିରିକାଳି ଚିଙ୍ଗୁଡ଼ି ଏସବୁ ଆଉ କିନ୍ତୁ ଏଇଆ ହେଲା ଛୋଟ ମାଛଟା ଦେହ ପାଇଁ ହିତକାରକ ଆଉ